ପାଞ୍ଚ ଲକ୍ଷ ଆଠ ହଜାର ସାତ ଲକ୍ଷ ପନ୍ଦର ହଜାର ତିନି ଲକ୍ଷ ପଞ୍ଚାନବେ ହଜାର ଏକ ଲକ୍ଷ ବାଇଶି ହଜାର ନଅ ଲକ୍ଷ ପଇଁତିରିଶି ହଜାର